ହ୍ୟାଲୋ ହଁ ହଁ ହଁ ଆଜ୍ଞା ନମ ଆଜ୍ଞା ନମସ୍କାର ହଁ ହଁ ଆମ ଘର ବୋରିକିନା ପଞ୍ଚାୟତ ଆମ ଘରେ ଦୁଆ ହଁ ଆମ ଆଜ୍ଞା ମୋ ନାଁ କୈଳାଶ ଲେଙ୍କା ହଁ ଆଜ୍ଞା ଆମର ତ ମେଡ଼ିକାଲ୍ଟା ମେଡ଼ିକାଲ୍ଟା ହଁ ଆମେ ଯୋ ଯେତେ ରୋଗୀ ଯାଉଁଛୁ ଆମେ ଦେଖୁଛୁ ଠିକ୍ ଟାଇମ୍ ହଁ ଟିକେ ରୁହନ୍ତୁ ଆଜ୍ଞା ଗାଡ଼ିଟା ଯାଉଛି ତ ହଁ ମେଡ଼ିକାଲ୍ଟା ଆମର ଯେଉଁଠି ହେଇଛି ସେଠି ଠିକ୍ ଟାଇମ୍ରେ ଠିକ୍ ଟାଇମ୍ରେ ପେସେଣ୍ଟ୍ ଗଲାବେଳକୁ ଡକ୍ଟର୍ ରହୁନାହାଁନ୍ତି ଯୋ ହଁ ଯେଉଁଠି ଦୁଇ ତିନିଟା ଡକ୍ଟର୍ ରହିବା କଥା ସେଠି ଗୋଟିଏ ଡକ୍ଟର୍ ଅଛି ଯେ ଡକ୍ଟର୍ ସେ ପ୍ରାଏ ରୋଗ ବିଷୟରେ କିଛି ଜାଣିନାହାଁନ୍ତି ଆଉ ପ୍ରେସ୍କ୍ରିପସନ୍ କରୁଛନ୍ତି ନା ନା ମେଡ଼ିକାଲ୍ରେ ମ୍ୟାମ୍ ଟିକେ ମେଡ଼ିସିନ୍ ବି ଦେଉନାହାଁନ୍ତି ପ୍ରେସ୍କ୍ରିପସନ୍ କରି ଦେଉଛନ୍ତି ଯାଅ କିଣି ଆଣିବ ଆଉ ପିଲା ବେଳକୁ ଆମେ ଗରିବ ଲୋକ ବା ସାର୍ ବହୁତ ହଇରାଣ ହେଉଛୁ ମେଡ଼ିକାଲ୍ ବି ସମ ସଫାସୁତର ନାହିଁ ବହୁତ ସେ ପଶିଲା ବେଳକୁ ଗ୍ୟାସ୍ ହେଉଁଛି ହଁ ଏମିତି ଦୁର୍ଗନ୍ଧ ହେଉଛି ଯେ ମେଡ଼ିକାଲ୍ରେ ହଁ ଆପଣମାନେ ଟିକେ ଟିକେ ସହଯୋଗ କଲେ ଆମେ ଟିକେ ଉପକୃତ ହେବୁ ଆଉ ଏମିତିଆ ମେଡ଼ିକାଲ୍ରେ ଆମ ପିଲାଛୁଆ ଆମେ ପରିବେଶରେ କେମିତି ଚଳିବ ଏମିତି ଆଜ୍ଞା

ହଉ ଆଜ୍ଞା ହଁ ହଁ ହଉ ଯଦି ଏତିକି ଏତିକି ସହଯୋଗ ମୋତେ କରିବେ ମୁଁ ଉପକୃତ ହେବି ହଉ ଆଜ୍ଞା ରହିଲି ହଁ ହଁ